କୋରୋନା ଏକ ସଂକ୍ରମଣ ଭୂତାଣୁ ଏ ଭୂତାଣୁ ବଡ଼ ଭୟଙ୍କର ଅଟେ ମାସ୍କ ପିନ୍ଧିବା ନିହାତି ଜରୁରୀ ଆଉ ବସ୍ରେ ଗଲାବେଳେ ଡ୍ରାଇଭର୍ଟି ପିନ୍ଧିନଥିଲା ମାସ୍କ ମାସ୍କ ପିନ୍ଧିିବା ନିହାତି ଜରୁରୀ ଅଟେ ବୋଲି ମୁଁ କହିଥିଲି ମାସ୍କ ପିନ୍ଧିଲେ ସମସ୍ତଙ୍କ ସୁରକ୍ଷିତ ରହିବେ ସାନିଟାଇଜର୍ ହାତ କରିବା ନିହାତି ଜରୁରୀ ମାସ୍କ ପିନ୍ଧି ସବୁଆଡ଼େ ବୁଲିବା ଆଉ ହାତ ହାତ ଗୋଡ଼ ସାନିଟାଇଜର୍ କରି ରହିବା ନିହାତି ଜରୁରୀ ଆଉ କରୋରୋନା ସଂକ୍ରମଣ ଭୂତାଣୁ ନିଜେ ସଚେତନ ରହି ଅନ୍ୟକୁ ସଚେତନ କରିବା ନିହାତି ଜରୁରୀ ସଂକ୍ରାମଣ ଠୁ ଦୂରେଇ ରହିବା ହାତେ ହାତେ ଛାଡ଼ି ରହିି କଥାବାସା ହେଇ ଚଳିଆ ନିହାତି ଜରୁରୀ ଅଟେ